ଶହେ ଟଙ୍କା ଅଛି

ହଁ ହଁ ପକେଇ ଦିଅନ୍ତୁ ପକେଇ ଦିଅନ୍ତୁ

ମନ୍ଦିର ଯିବାର ଅଛି ତ

ଆଚ୍ଛା ଆପଣଙ୍କ ହରିଓମ ଛକରୁ ମୁଁ ସେଠୁ ଗଲେ କେଉଁ ପଟେ ଯିବି ଜଟଣୀ କି

ଆଚ୍ଛା ଆଚ୍ଛା ଆଚ୍ଛା ସେଇଠି ଆପଣଙ୍କର ମନ୍ଦିରଟା ଆଚ୍ଛା ସେଇଟା ଅଛି

ନାଇଁ ଆଜ୍ଞା ଭୋଗ ମୁଁ ତ ନେଇକି ଯାଇନି ସେଠି ତ ମନ୍ଦିର ଥିବ ଭାବୁଛି ସେଠି ତ ଭୋଗ ବିକ୍ରି ହେଉଥିବ ଆଉ

ଭାଇନା ରହୁଛନ୍ତି ନା ଆଚ୍ଛା ତାହେଲେ ଆଚ୍ଛା ସେଠି ମନ୍ଦିର ଯେଉଁ ଜାଗାଟା ଆମେ କେମିତି ଭଲ କରିବା ଦିଅଁଙ୍କର ବହୁତ ଭକ୍ତ ଯାଆନ୍ତି ନା ସେଠାକୁ ବହୁତ ଭକ୍ତ ଯାଆନ୍ତି ନା ମନ୍ଦିରକୁ ମନ୍ଦିରକୁ ବହୁତ ଭକ୍ତ ଯାଆନ୍ତି ସେଠି ଭିଡ଼ ରହେ ବୋଧେ

ଆଚ୍ଛା ମାଆ ପାଉଛନ୍ତି ନା ଆଚ୍ଛା ସେଠି ବହୁତ ଭଲ ତାହେଲେ ତା ଠିକ ଅଛି ମୁଁ ଯାଉଛି ତାହେଲେ ଏଠୁ ଯାଉଛି ଆଉ ହଁ ହଁ ଯାଉଛି